ଆମ ଅଞ୍ଚଳରେ ଦୁଇଟି ହୋମ୍ ଷ୍ଟେ ସୁବିଧା ଅଛି ସେଗୁଡ଼ିକ ଗୁଣ୍ଡିଚା ହୋଟେଲ୍ରେ ଗୋଟିଏ ଅଛି ଓ ହିରୋହୋଣ୍ଡା ସୋରୁମ୍ରେ ଗୋଟିଏ ଅଛି ସେଠାରେ ବହୁତ ଭଲ ସୁଯୋଗ ସୁଯୋଗ ବହୁତ ଭଲ ଭାବରେ ପର୍ଯ୍ୟଟକମାନଙ୍କୁ ବ୍ୟବହାର କରାଯାଏ କିନ୍ତୁ ଆମର କର୍ମଚାରୀ ମାନେ ସେ ପର୍ଯ୍ୟଟକମାନଙ୍କ ଦ୍ୱାରା ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଯଦି ପର୍ଯ୍ୟଟକମାନଙ୍କ ମଧ୍ୟରେ କେହି ଜଣେ ଖରାପ ବ୍ୟକ୍ତି ଥାଏ ଖରାପ ବ୍ୟବହାର ଦେଖାଏ କାରଣ ସେହି ହୋମ୍ ଷ୍ଟେ ସେହି ହୋମ୍ ଷ୍ଟେ'ରେ ନାରୀ ମହିଳା ମଧ୍ୟ କାର୍ଯ୍ୟ କରିଥାନ୍ତି ଯଦି କୌଣସି ପୁରୁଷ ପର୍ଯ୍ୟଟକ ତାଙ୍କୁ ଖରାପ ବ୍ୟବହାର ଦେଖାଇଥାଏ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଓ ମଦ୍ୟପାନ କରି ମଧ୍ୟ ସେମାନଙ୍କୁ ବିଭିନ୍ନ ପ୍ରକାର କଥା କୁହାଯାଇଥାଏ କିନ୍ତୁ ସେମାନେ ସବୁକିଛି ସହ୍ୟ କରିଥାନ୍ତି ଅଯଥା ଦାବି କରୁଥିବା ପର୍ଯ୍ୟଟକମାନେ ମଧ୍ୟ କିଛି ଆସିଥାନ୍ତି ସେମାନେ ଅଯଥା ଦାବି ଯାହା ସେହି ହୋମ୍ ଷ୍ଟେ'ରେ ନଥାଏ ସେହି ବିଷୟ ସବୁ ମାଗି ଅଯଥାରେ ଝଗଡ଼ା ସୃଷ୍ଟି